ହଁ ହ୍ୟାଲୋ ଆଉ ବୁଲିବାକୁ ଆସିଛି ଟିକିଏ ସୁନାବେଡ଼ା ଆଡ଼େ କ'ଣ କହୁଛୁ ଆ ଯିବା ଆମା ହଁ ଆମ କ୍ଳାସ୍ମେଟ୍ ଯିବା ତା'ହାଲେ କେଉଁଝର ଯିବା ଆଉ କେଉଁଝର ଗଲେ ଆମେ ତ ଏଇଠୁ ବାହାରିବା ଏଇଠୁ ଗୋଟେ ଟ୍ରାଭେଲ୍ ବୁକିଙ୍ଗ୍ କରିବା ଟ୍ରାଭେଲ୍ରେ ଯିବା ସମସ୍ତେ ସେଇଠି ଗୋଟେ ଘର ଭଡା ସତ ଆଠ ଦିନ ଏବେ ତ କେଉଁଝର ଅଛି ସାନଘାଗରା ଅଛି ବଡ଼ଘାଗରା ଅଛି ଆଉ ଘଟଗାଁ ତାରିଣୀ ଅଛି ଆଉ ମାଛକୁଣ୍ଡ ଅଛି ବିଭିନ୍ନପ୍ରକାର ଟୁରିଷ୍ଟ୍ ପ୍ଲେସ୍ ଅଛି ବୁଲିବା ସେଠି ଆଉ ସାତ ଆଠ ଦିନ ଖଣ୍ଡେ ରହିବା ସେଇଠି ତ କ'ଣ ଗୋଟେ ଘରଭଡା ନେବା ଗୋଟେ ଘରଭଡା ନେଇକି ଯେହେତୁ ଲଜ୍ ଫଜ୍ରେ ଗୁଡ଼ାଏ ପଇସା ଘରଭଡା ଗୋଟେ ନେଇଯିବା ଆଉ ଆଠ ଦିନ ଦଶ ଦିନ ପାଇଁ ସମସ୍ତଙ୍କ ଖାଇବା ସେଇଠି ତ ଆମ ତ ଗ୍ୟାସ୍ ଅଛି ଡ଼ିସ୍ ଫିସ୍ ସବୁ ଅଛି ସେ ଯେଉଁ ରେଣ୍ଟ୍ରେ ନେଇଯିବା ହଁ ଫିଷ୍ଟ୍ ହେବ ସେଇଠି ଯେଉଁଠି ଯିବା ଘାଗରାଠି ଯେଉଁଠି ଫିଷ୍ଟ୍ ହେବ ଆସିଲା ରାତି ପାଇଁ ଯାହା ଗୋଟେ କୁକ୍ ରଖିନେଇଥିବା ସେ ଆମକୁ ରୋଷେଇ ଫୋସେଇ କରିକି ଦେବ ରୋଷେୟା ସୁବିଧା ଅଛି ଯେମିତି ସେଠି ତ ଥିଲା ସେୟା ଘଟଗାଁ ତାରିଣୀ ସାନଘାଗରା ବଡଘାଗରା ମାଛକୁଣ୍ଡ ହଁ ସେଇଠୁ ସରିଲା ପରେ ଦେଖିବା ଆଉ ସବୁ ସାଙ୍ଗମାନଙ୍କୁ କହିଦିଏ କରିକି ଆମର ଏଇ ଦଶ ତାରିଖ ଦିନ ବାହାରିବେ ଏଇ ରାତିରୁ ଦଶ ତାରିଖ ଏଗରଟା ତିରିଶରେ ବାହାରିବା ଆଉ ରାତି ଆଉ

ନା ବସ୍ ନା ସେ ସାଙ୍ଗ ଗୋଟେ ସାଙ୍ଗର ଗୋଟେ ଅଛି ସବୁ କଣ୍ଟାକ୍ଟ୍ ନମ୍ବର୍ ତ ଅଛି ମୁଁ ତୋତେ ଦେଇଦେଉଛି ତୁ ଫୋନ୍ କରିବୁ ଆଉ

ହଁ ସାଙ୍ଗ ହୋଇକି ଅଛି ଯେ ଆଉ ମୁଁ ସେ ଯେଉଁ ତା ପାଇଁ ରୋଷେଇ ପାଇଁ ସବୁ ସରଞ୍ଜାମ କିଣି ଦେଉଛି ହେଲାକି ମୋ ସାଙ୍ଗଟା ସେଇଠି ସାଙ୍ଗର ବାପା ଅଛନ୍ତି ତାଙ୍କୁ କହିବି ସେ ଗୋଟେ ଘରଟେ ଭଡା ବୁଝିଦେବେ ହେଲା ହଁ ଦୁଇଟା ରୁମ୍ ନେଇଯିବା ସେଇଠି ଜେଣ୍ଟ୍ସ ପାଇଁ ଯେଉଁ ଜେଣ୍ଟ୍ସ ପାଇଁ ଅଲଗା ଲେଡ଼ିସ୍ ପାଇଁ ଅଲଗା ଦୁଇଟା କରିବା ରୁମ୍ ନେବା ଆଉ ନାଇଁ ଆମ ଯେଉଁ ଟ୍ରାଭେଲ୍ସ ଅଛି ଛୋଟ ଟ୍ରାଭେଲ୍ସରେ ଯାଇହେବ କିଛି ଅସୁବିଧା ହେବନି ନାଇଁ ନାଇଁ ସେ ସୀତାକୁଣ୍ଡ ସାନ ଘାଗରା ବଡ଼ ଘାଗରା ଘଟ ଗାଁ ହେଲାକି ଆଉ ହଁ ସେ ହଁ ସେଇଠୁ ସାରିଲା ପରେ ଘରକୁ ବ୍ୟାକ୍ କରିବା ବ୍ୟାକ୍ କରିସାରିଲା ପରେ ଇଏ କରିବା ଆଉ ସେଇଠି ଅଛି ସେଇଠୁ ସାରିଲା ପରେ ଯିବା ଆମର ଏ ସମ୍ବଲପୁର ଯିବା ସମ୍ବଲପୁର ହଁ ସମ୍ବଲପୁର ଯିବା ଆମର ସମଲେଶ୍ଵରୀ ଅଛି ଆଉ ହୀରାକୁଦ ଅଛି

ହଁ ଠିକ୍ ଅଛି ଆଉ

ଆଉ କ'ଣ କହୁଛୁ ହଁ ଫୋନ୍ କରିଦେଇଛି ତୁ ଟିକିଏ କାହାକୁ ରିମାଇଣ୍ଡ୍ କରିଦେ ସମସ୍ତଙ୍କୁ ସବୁ ଇଏ କରିବେ ସେହି ଅନୁସାରେ ସେଦିନ ଏଗାରଟା ତିରିଶରେ ବାହାରିବା ଆଉ ଏବେ ବି ଟିକିଏ ବୁଲିବାକୁ ଆସିଥିଲି ଟିକିଏ ମାର୍କେଟିଙ୍ଗ୍ କରୁଥିଲି ଆଉ ହଁ ହଁ

ଠିକ୍ ଠିକ୍ ଅଛି